ହଁ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସମ୍ପୃକ୍ତ ଥିବା ଔପଚାରିକତା ମୁଁ ବର୍ଣ୍ଣନା କରିପାରିବି ଗୋଟିଏ ହେଲା ଅର୍ଥ ଅର୍ଥ ମାନେ ଯେଉଁଠି କମ ସୁଧରେ ମୋତେ ଅର୍ଥ ମିଳିପାରିବ ମୁଁ ସେହି ବ୍ୟାଙ୍କମାନଙ୍କରୁ ଋଣ ଆଣିବି ସେହି ଋଣ ଆଣିକି ତା'ପରେ ଅର୍ଥ ତା'ପରେ ଯାଗା ଯାଗା ଦେଖିବି ମାନେ ସେଇଠି ଯେମିତି ମାନେ ମୁଁ ସେହି ଯେଉଁ ବ୍ୟବସାୟଟେ କରିବି ସେ ଯାଗା ମୋ ପାଇଁ ଠିକ ଠାକ ହୋଇଥିବ ସେ ସେ ଗୋଟିଏ ତା'ପରେ ଆସିଲା କଞ୍ଚାମାଲ୍ କଞ୍ଚାମାଲ୍ କ'ଣ ନା ମୋତେ କରୁ ମୁଁ ବିଭିନ୍ନ ଅଞ୍ଚଳର ଦେଖିବି କେଉଁଠି କଞ୍ଚାମାଲ୍ ମୋତେ ଶସ୍ତାରେ ମିଳୁଛି ତା'ପରେ ମୋତେ ଗମନାଗମନର ସୁବିଧା ଅଛି କି ନାହିଁ ଆଉ ସବୁପ୍ରକାର ମୁଁ ଦେଖିବି ଦେଖିଲା ପରେ ପ୍ରଚୁର ପରିମାଣରେ ମୋତେ ସେଇଠି କଞ୍ଚାମାଲ୍ ମିଳିପାରୁଥିବ କୌଣସି ପ୍ରକାର ଅସୁବିଧା ହୋଇପାରୁ ହେଉ ନଥିବ ସେହିମାନଙ୍କ ଯାଗାରେ ମୁଁ ଯାଇ କଞ୍ଚାମାଲ୍ ଆଣିବି ତା'ପରେ ବିଜ୍ଞାପନ ବିଜ୍ଞାପନ କ'ଣ ମାନେ ଆଞ୍ଚଳିକ ଚ୍ୟାନେଲ୍ ରେ ଆଉ ନୂତନ ଯାଗାମାନଙ୍କରେ ବିଜ୍ଞାପନ ଦେବି ତା'ପରେ କ'ଣ କରିବି ନା ଲାଉଡ଼୍ ସ୍ପିକର୍ ରେ ବୁଲିକିରି ବିଜ୍ଞାପନ ଦେବି ଦୁଆର ଦୁଆର ବୁଲିକରି ମାନେ ବିଜ୍ଞାପନ ମଧ୍ୟ ଦେବି ଏହିଭଳି ଭାବରେ ନୂଆ ବ୍ୟବସାୟ ଆରମ୍ଭ କରିବାପାଇଁ ଏହିସବୁ ଔପଚାରିକତା ରହିଥାଏ